ହଁ ପ୍ରାୟ ଦେହ ପା ଟିକିଏ ଖରାପ ଥିଲା ଆଉ ସେଥିପାଇଁ ଘରୁ ବାହାରୁ ନଥିଲି ଆଉ ଘରେ ଥିଲି ଆଉ ହୁଁ ଏବେ ଟିକିଏ ଠିକ୍ ଲାଗୁଛି ସେଥିପାଇଁ ମୁଁ ଭାବିଲି ଟିକିଏ ବୁଲି ବୁଲା ଆସେ ଆଉ ଦୋକାନ ଆଡ଼େ ଆଉ ଆଉ

ହଁ ପରା ଟିକିଏ ଦେହ ଭଲ ନଥିଲା ଆଉ ଏବେ ଆଉ ଆଳୁ କେମିତି ଦାମ୍ କେମିତି ହୋଇଛି ରେଟ୍

ହଉ ଆଳୁ ଦୁଇ କିଲୋ ଦେଇଦେବେ ଆଉ ପିଆଜ ହଁ ଆଉ ପିଆଜ ପାଞ୍ଚଶହ ଖଣ୍ଡେ ଦେବେ ହେଲା ପିଆଜ ପିଆଜ ପିଆଜ ପାଞ୍ଚଶହ ଖଣ୍ଡେ ଦେଇଦେବେ ଆଉ ସୋରିଷ ତେଲ ଦୁଇଶହ ଗ୍ରାମ୍ ଡବା ଅଛି ନା ନାହିଁ ନା ସେ ହଁ ହଁ ଚିକେନ୍ ତରକାରୀ ସେମିତି କିଛି ପ୍ରୋଗ୍ରାମ୍ ପ୍ରୋଗ୍ରାମ୍ ନାହିଁ ଆଜି ଟିକିଏ ସନ୍ଡ଼େ ତ ସେଥିପାଇଁ ଟିକିଏ ଚିକେନ୍ ଫିକେନ୍ କରା ହେଉଛି ଆଉ

ଆଉ ଆପଣଙ୍କ ବେପାର କେମିତି ଭଲ ଚାଲିଛି ତ

ହଉ ଆଉ ଗରମ ମସଲା ଦେବେ ଆଉ ଚିକେନ୍ ମସଲା ଦେଇଦେବେ ହଁ ଚିକେନ୍ ଚିକେନ୍ ହେଉଛି ଆଉ ଆଉ ଆଉ ମସଲା ମସଲାଗୁଡ଼ାକ ଟିକିଏ ଭଲ ଗୁଡ଼ା ଦେବେ ଯେଉଁଟା ଟିକିଏ ଭଲ ପଡ଼ିବ ହୁଁ ଆଉ ହଁ ରସୁଣ ପାଞ୍ଚଶହ ଖଣ୍ଡେ ଦେଇଦେବେ କେମିତି ଏବେ ରସୁଣର ଦାମ୍ ଦାମ୍ କେମିତି ଅଛି ରସୁଣ ରେଟ୍ କେମିତି ହେଇଛି

ଅଦା ଅଦା ଏତେ ବଢ଼ିଗଲାଣି

କୋଲ୍ଡ଼୍ ଡ୍ରିଙ୍କ୍ସ୍ ଗୋଟିଏ ଦେବେ ତ କୋଲ୍ଡ଼୍ ଡ୍ରିଙ୍କ୍ସ୍ ଗୋଟେ ଦେଉନ ପିଆ ପିଇ କରିବା ଟିକିଏ ଆଉ ହୁଁ ଏଇରେ ସ୍ପ୍ରାଇଟ୍ ଗୋଟିଏ ଦେଇଦେଉନ ନା

କେତେ ହୋଇଗଲାଣି ଦେଖନ୍ତୁ ନା

ହଉ ହଉ ଆମର ଟିକିଏ ଆମକୁ ତ ଟିକିଏ ଆମର ମୋରଟା ଟିକିଏ ଜଲଦି ଉଁ କେତେ ଚାରିଶହ ବାପ୍ରେ ଆଉ କେତେ ଆଳୁ କେତେ ଲେଖାଏଁ ଓହୋ ହେଉ ହଉ ଦେଇ ଦେଉନ